ଆମ ଅଞ୍ଚଳରେ ବହୁତ ବହୁତ ଜାଗା ବୁଲିବା ଜାଗା ଅଛି ସେଗୁଡ଼ିକ ହେଲା ସୀତାକୁଣ୍ଡ ଦେବକୁଣ୍ଡ ଦେଉଳି ବାରିପଦା ଜଗନ୍ନାଥ ମନ୍ଦିର ଶିମିଳିପାଳ ଖିଚିଙ୍ଗ କୁ ସବୁ ସମସ୍ତେ ବୁଲିବାକୁ ଆସନ୍ତି କିନ୍ତୁ କିଛି କିଛି ଜାଗା ଅଛି ସେଇଟା ସେମାନେ ଦେଖିନାହାନ୍ତି ଆମ ଅଞ୍ଚଳରେ ଆଉ କିଛି କଥା ଆମ ଜିଲ୍ଲା ବିଷୟରେ ସେମାନେ ଜାଣିବି ନଥାନ୍ତି ସେମିତି ବ୍ୟକ୍ତି ବିଶେଷ କହିଲେ ଆମ ଜିଲ୍ଲାର ଭୀମ ମହାନ୍ତ କାଳିଆ ମହାନ୍ତ କଙ୍କା ମହାନ୍ତ ସେମାନେ ହିଁ ଆମ ଭାରତର ସ୍ୱାଧିନତା ସମୟରେ ତାଙ୍କର ବହୁତ ଅବଦାନ ଦେଇଛନ୍ତି ତାଙ୍କ ନାମ ମଧ୍ୟ ସ୍ୱାଧିନତା ସଂଗ୍ରାମୀମାନଙ୍କ ନାମରେ ରହିଛି ଯେପରି ଏଇ ରିସେଣ୍ଟ୍ ଆମର ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁ ଆମ ଏଇ ଜିଲ୍ଲାର ହିଁ ଅଟନ୍ତି ଆଉ ଆମ ଜିଲ୍ଲାର ବହୁତ ଗୁଡ଼ିଏ ସାଂସ୍କୃତିକ ପରମ୍ପରା ମଧ୍ୟ ଅଛି ଏବଂ ନୃତ୍ୟ ମଧ୍ୟ ଅଛି ସେଥିମଧ୍ୟରୁ ଛଉ ଝୁମର୍ କରନ୍ ଆଦିବାସୀ ନୃତ୍ୟ ମଧ୍ୟ ଅନ୍ୟତମ ବିଶିଷ୍ଟ ସେଥିମଧ୍ୟରୁ ଛଉ ନୃତ୍ୟ ହେଉଛି ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟ କହିଲେ ଆମର ଓଡ଼ିଶାକୁ ହିଁ ବୁଝାଏ ଆଉ ସେ ବହୁତ ଜାଗା ମଧ୍ୟ ସେଇ ନୃତ୍ୟ ପାଇଁ ପ୍ରସିଦ୍ଧ ଜାଗା କହିଲେ ଆମ ସେଇ ଛଉ ନୃତ୍ୟ କହିଲେ ଆମ ଜାଗାକୁ ହିଁ ବୁଝାଇବ ସେମିତି ଆହୁରି ଅନ୍ୟାନ୍ୟ ଗୋଟିଏ ଗୋଟିଏ ଜିନିଷ ଅଛି ସେଇଟା ଆମର ସେନା କହିଲେ କେବଳ ଆମରି ଜିଲ୍ଲାକୁ ହିଁ ବୁଝାଏ ଯେମିତି କି ମୁଢ଼ି ମାଂସ ଆମର ଦହି ପଖାଳ ଏଗୁଡ଼ାକ କହିଲେ ହି ଆମ ଦେଶକୁ ହି ମାନେ ଆମ ରାଜ୍ୟକୁ ହିଁ ବୁଝାଇବ ମୁଁ ଯେମିତିକି ଯାଇଥିଲି ଥରେ ବାହାରକୁ ତ ମୁଁ ଯେତେବେଳେ କହିଲି ମୁଁ ଓଡ଼ିଶାରୁ ଆସିଛି ସେମାନେ ହଠାତ୍ ସାଏଁ କିନା କହିଲେ ଯେ ତୁମର ମୁଢ଼ି ମାଂସ ତୁମର ସେଠି ଖାଆନ୍ତିନା ଦହି ପଖାଳ ଖାଆନ୍ତିନା ଏମିତି ସବୁ କହିଲେ ତ ଆମର ଜିଲ୍ଲା ଯେତିକ ନ ଜାଣନ୍ତି ତ ସେତିକି ସେମାନେ ସେହି ନାଁ କୁ ହିଁ ଜାଣନ୍ତି